ଆମର୍ ବରଗଡ଼ ଏଡେ ବଢ଼େଇ ଗଲାନ ଯେ ଆମେ କେନ୍ ଗଲି ଥି ଗଲେ ଭି ଆମେ ଘୁମି ଯାଆସୁଁ ଆଉ ବରଗଡ଼ ନ ସବୁ ତହସିଲ୍ ଅଛି ବରଗଡ଼ ନୁ ଜିଲ୍ଲା ହେଲା ବରଗଡ଼ ବ୍ଲକ୍ ହେଲା ବରଗଡ଼ ସବୁ କିଛି ହେଲା ଆଉ ବରଗଡ଼ ଏତେ ବଡ଼ ହେଇଗଲାନ୍ ଯେ ଆମେ ଯାନିନାପାରୁ ଆଗ୍ ଛୋଟ ଟେ ଥିଲା ବରଗଡ଼ ଆମେ ଗଲେ ସବୁଆଡ଼େ ଗିଘା କେ ପଳାଇ ଆସୁଁ ଏହାଦେ କେନ୍ ଗଲି କେ ଜି ମୁଁ କାଣା କରିବୁଁ କିଛି ନା ଯାନୁଁ ଆହାଦେ ସବୁ କିଛି ହେଇଗଲାନୁ ବରଗଡ଼େ ବରଗଡ଼ ଏତେ ବଢ଼େବା ବୋଲି ଆମେ ଭି ଜାଣି ନା ପାରି ଆଉ ବରଗଡ଼ ଲାଗି ଗଲାନ ପୁରା ସବୁଆଡ଼େ ଘର ଦ୍ୱାର ଜାଗା ବାଡ଼ି ଘିନି କରି ଏତେ ଇଲାକାର ହେଇଗଲାନ ବରଗଡ଼ ଯେ ଆମେ ଜାନି ନା ପାରୁ କେନ୍ତା ବରଗଡ଼ ଏରିଆ ବୋଲି କରି ଆଉ ମନ୍ଦିର୍ ଗଲେ ସିନା ଜାଗାମାନେ ବି ଅଛେ ନରସିଂହନାଥ ହରିଶଙ୍କର ଏକେଲାନାଥ ଏକେଲାନାଥ ଗିରି ଏତେ ପାହାଡ଼ ପର୍ବତ ଅଛି ଯେ ଦେଖ୍ବା ଲାଗି ଏତେ ବଢ଼ିଆ ସେନ ବାହା ଶାଦୀ ବି କର୍ସନ୍ ସେନ ସବୁ କିଛି କର୍ସନ୍ ଆଉ ଶିବରାତ୍ରୀ କେ ଏତେ ଖର୍ଚ୍ଚ ଏତେ ଏତେ ଆଡ଼ମର କର୍ସନ୍ ଯେ ଏତେ ଖୁସି ଲାଗ୍ସି ଦେଖି କରି ଆମେ ଦେଖି ଯାସୁଁ ସେ ଜାଗା ନ ରହିସୁଁ ସକାଲ୍ ପାଇଲେ ଫିର୍ ଘର୍କେ ଘର୍କେ ଆସୁଁ ସେନୁ ଆମେ ଉପାସ କରି କରି ରହିସୁଁ ଆଉ ଉଜାଗର ରହିସୁଁ ଆଉ ଏକେଲାନାଥ ଗଲେ ଲାଗି ଯାସିଁ ପାଞ୍ଚଶହ ଛଅ ଶହ ସାତଶହ ଟଙ୍କା ଲାଗି ଯାସିଁ ଟିକେ ଦୂରିଆ ରାସ୍ତା ତ ବେଲେ ସିନା ପାହାଡ଼ ପର୍ବତ କେତ୍ନି ସୁନ୍ଦର୍ ଅଛେ ପର୍ବତମାନେ ଅଛେ ସେନ୍ କେନ୍ ବାଘ ଆସନ୍ ହାତୀ ଆସନ୍ ସବୁ ସେନ ସେନ୍ ବୋର୍ଡ଼ ଦିଆ ହେଇଛି ଯେ ବାଘ ଉତୁରୁଛି ବୋଲି କରି ବେଲେ ଆମେ ଟିକେ ସେ ଜାଗାକେ ଟିକେ ଡରସୁଁ ସେ ଜାଗା କି ଖାନା ପିନା ବ୍ୟବସ୍ଥା ସବୁ ସେ ରଖିଛି ହେସି ସବୁ ମିଲ୍ସି ଆଉ ଗୋଟେ ବନ୍ଦ୍ଟେ ଅଛି ସେ ନ ଏକେଲାନାଥ ନ ଯେ ସେନ ମାଛମାନେ ବଢ଼ିଆ ବଢ଼ିଆ ମାଛ ଚରୁ ଥୁସନ୍ ସେ ମାଛ୍କେ ଆମେ ଦେଖ୍ସୁନ୍ ସେଇଟା କିଏ ହେ ନ ଧରନ୍ ସେ ମାଛ ଶିବ ଶିବ ଭଗବାନ୍ ସେନ ଅଛନ୍ ସେନ ମନ୍ଦିର୍ ଅଛି